ମୁଁ ଘର କାମ କରିବା ସଙ୍ଗେ ସଙ୍ଗେ ଫସଲ ବାଡ଼ି ବଗିଚା କରିବାକୁ ବହୁତ ଭଲ ପାଏ ଆଗ୍ରହ ବି ହୁଏ ମୁଁ ତା ବାଦ ମୋର ଟିକିଏ ବୁଲାବୁଲି କେଉଁଠି ଯାତ୍ରା ଫାତ୍ରା ନାଟକ ଫାଟକ ଟିକିଏ ଦେଖିବାକୁ ମୋର ଭାରି ମନ ହୁଏ ଆଉ ଏମିତିକି ଦେଖିବାକୁ ଗଲେ କହନ୍ତି ଖାଆନ୍ତି ଆମ୍ବ ରସ ଶୁଣିବ ରାମ ରସ ରାମ ଲୀଳାରେ ମୋର ବହୁତ ଆଗ୍ରହ ଯେଉଁଠି ବି ଟିକିଏ ହୁଏ ମୋତେ ଦେଖିବାକୁ ଯିବାକୁ ଭାରି ଭଲପାଏ କିନ୍ତୁ ଘର ଅସୁବିଧା ସକାଶେ ମୁଁ ଯାଇ ପାରେନି କିନ୍ତୁ ମୋର ବହୁତ ଆଗ୍ରହ ଏ ପୁରାଣ ଶାସ୍ତ୍ର ପଢ଼ିବାକୁ କି ବହି ପତ୍ର କି ପୁରାଣ ଫୁରାଣ ଦେଖିବାକୁ ସବୁ ଜିନିଷରେ ମୋର ବହୁତ ପ୍ରକାର ଆଗ୍ରହ ଥାଏ